ହଁ ପ୍ରସନ୍ନ ବାବୁ ଟିକେନାକୁ କାମ ଥିଲା ଆପଣଙ୍କ ପାଖରେ ଘର କାମଗୁଡ଼ା ଯେଉଁ ପାଇପ କାମ ଗୁଡ଼ାକ ଆପଣ କରିକି ଯାଇଥିଲେ ମନେପଡ଼ୁଛି ଆଜ୍ଞା ଆଉ ସେହି ଗୋଟେ କାମ ଥିଲାତ ଟିକେ ଆପଣ କରି ଦେଇଥାନ୍ତେ ରିପ୍ୟାରିଙ୍ଗ କାମଗୁଡ଼ାକ ଅଛି ମୋର କେତେ ପାଇପ ଫାଇପ ଫାଟିଗଲାଣି ଟିକେ ଟାଇମ ଅଛି ଆପଣଙ୍କୁ ମୁଁ କହୁଛି ଗୋଲାପ କହୁଛି ଏଠୁ ମ ଆମର ଯେଉଁ ଚରମ୍ପାରୁ ଆପଣ ଆସିକି ଘର ଚରମ୍ପାରେ ସେହି ଛକ ଉପରେ ଘର ବା ଆମର ଯେଉଁ ଆମର ଆପଣ ଆସିକି କରିନଥିଲେ ଦୁଇବର୍ଷ ତଳେ ଘରକାମ ସବୁ ହୋଇଥିଲା ଆଜ୍ଞା ଆଜ୍ଞା ସେହି ଘରଟା ଆପଣ ଯେଉଁ କରିଥିଲେ କ'ଣ କରିଆ କି ସେ ଠାକୁରଘର ଟିକେ ପାଇପରୁ ପାଣି ଦଉଛି ସେ ଏହିଠି ଛାତ ଉପର ପାଇପରୁ ଟିକେ ପାଣି ଫାଟିକି ଗଳୁଛି ଆଉ ଆପଣ ଦୁଇ ତିନି ଜାଗାରେ ଏମିତି ଇଏ ହୋଇଯାଇଛି ଟିକେ ଆସିକି କରିଦେଲେ ଭଲ ହୁଅନ୍ତା ବୋଲି ଭାବୁଛି ଆଉ ଟିକେ କୋଉନ ଟାଇମ ହେବ କହିଲେ ଆଚ୍ଛା ଏ ତିନିଟା ତିନି ଚାରି ଜାଗାରେ ହୋଇଛି ଆଉ କ'ଣ କେତେ ଖର୍ଚ୍ଚ କ'ଣ ଲାଗିବ ପାଇପ ବଦେଳେଇଆକୁ ତ ଆପଣ ତ ଲୁହାରେ କରିଥିଲେ ଏବେ ସବୁ ପ୍ଲାଷ୍ଟିକ ବାହାରିଲାଣି ପ୍ଲାଷ୍ଟିକ ଲଗାଇଦେଲେ କମ୍ ପଇସା ହେବ ନା ନାଇଁ ତାଠାରୁ ବେଶି ଖର୍ଚ୍ଚ ହେବ ଆଚ୍ଛା କେଉଁଦିନ ଫ୍ରି ଅଛନ୍ତି କହୁନାହାଁନ୍ତି ଟିକେ ଆସିକି କରିଦେଇଥିଲେ ଭଲ ହୋଇଥାନ୍ତା ପାଞ୍ଚଦିନ ତ ବେଶି ଟାଇମ ହୋଇଯାଉଛି ଆପଣଙ୍କ କାମଟା ଟିକେ ଭଲ ବୋଲି ମୁଁ ଭାବୁଥିଲି ଟିକେ ଆପଣ ଟିକେ ଶୀଘ୍ର ଆସିଥିଲେ ଟିକେ ଭଲ ହୋଇଥାନ୍ତା ମୁଁ ରହିବିନି ଟିକେ ଅଲଗା ଜାଗାକୁ ପଳାଇବି ସେହିଥିପାଇଁ କହୁଥିଲି ଆପଣ ଟିକେ କ'ଣ ଟାଇମ କେମିତି ଇଏ କରିକି ଖାଲି ଦେଖିଦେଇକି ଯାଆନ୍ତୁ ପଛକୁ ପଛେ ପାଞ୍ଚଦିନ ପରେ ଆସି କାମଟା କରିବେ ମାପ ଫାପ ନେଇଯାଆନ୍ତୁ କାରଣ ଆମେ ଘରେ ରହୁନୁନା କେତେବେଳେ କ'ଣ ଆପଣ ଇଏ କରିବେ ଆସିକି ଟିକେ ଦେଖିଦେଲେ ଭଲ ହୋଇଥାନ୍ତା ହଉ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ତିନି ଚାରିଦିନି ପରେ ଟିକେ ଆସିକି ଆପଣ ଘର କାମଟା ଆମର କରିଦିଅନ୍ତୁ ଆଉ ନହେଲେ ଦେଖିକି ଯାଆନ୍ତୁ ଯେଉଁଦିନ କରିବେ ମୋତେ ଟିକେ କହିବେ ସେହି ଅନୁସାରେ କରିଦେବେ ଆଉ ହଉ ତାହେଲେ ଆଉ ମୁଁ ଆପଣ ଆସିବେ ଯେଉଁଦିନ ମୋତେ ଟିକେ କଲ୍ କରିକି ଏ ନମ୍ବରଟା ରଖନ୍ତୁ କଲ୍ କରିକି ଆସିବେ ଆଉ ରହୁଛି